ଆପଣ କିଏ କି ହଁ ସାର୍ କୁହନ୍ତୁ ଆମ ଗାଁରେ ରଥଯାତ୍ରା ବହୁତ ଲୋକମାନେ ବୋଲେ ରଥଟଣା ହେଉଛି ଆଉ ରଥ ଟାଣିବା ପରେ ଦୁଇ ତିନିଦିନ ପରେ ତା'ପରେ ହଁ ହଁ ସାର୍ ଆପଣ କୁହନ୍ତୁ ହଁ ସାର୍ କହି ପାରିବେ ଆମ ଗାଁରେ ତିନିଦିନ ଚାରିଦିନ ଧରିକି ନା ଆମେ ରଥ ଟାଣିଛି ରଥଯାତ୍ରା ଉତ୍ସବ ହେଉଛି ଆଉ ବହୁତ ଲୋକମାନଙ୍କ ଭିଡ଼ ହେଉଛି ରଥଯାତ୍ରା ପରେ ଯାଇକି ଆମ ଗାଁରେ ବି ପ୍ରୋଗ୍ରାମ୍ ରଖା ଯାଉଛି ଏମିତି କି ନାଚଫାଚ ଏମିତି ସବୁ ପ୍ରୋଗ୍ରାମ୍ ରଖା ଯାଉଛି ହଁ ସାର୍ ଆଉ ମୋତେ ତ ବହୁତ ଖୁସି ଲାଗୁଛି ଆଉ ଗାଁ ଲୋକମାନଙ୍କୁ ବି ବହୁତ ଖୁସି ଲାଗୁଛି ଯେ ଆମ ଗାଁରେ ସାନଟା ଗୋଟେ ଗାଁରେ ବଡ଼ ଗୋଟେ ମେଳା ହେଉଛି କି ବଡ଼ ଗୋଟେ ପୂଜା ହେଉଛି ସେଥିପାଇଁ ଗାଁ ଲୋକେ ବି ବହୁତ ଖୁସି ଅଛେ ଆଉ ଆମେ ବି ବହୁତ ଖୁସି ଅଛୁଁ ହଁ ସାର୍ ଲୋକ ତ ବହୁତ ଲୋକ ଆସନ୍ତି ଦୂର ଦୂରଠୁ ଲୋକମାନେ ବି ଆସିଛନ୍ତି ଆମ ଗାଁରେ ରଥଯାତ୍ରା ଦେଖିବା ପାଇଁ ହଁ ଆମ ରଥଯାତ୍ରାରେ ପ୍ରୋଗ୍ରାମ୍ ବି ହେଉଛି ଏଇଟା ଆମ ଏ ବର୍ଷା ପରେ ଆକା ହେଉଛି ହଁ ହଁ

ସେଇଟା ହଁ ହଁ ହଁ ସେଇଟା ଗୋଟେ ସାତଦିନ ଭିତରେ ସେଇଟା ଫାଷ୍ଟ ଆସିଛି ସାତଦିନ ପରେ ରିଟର୍ଣ୍ଣ ଯାଉଛି

ସେଇଟା ବୋଲେ ଦେଖନ୍ତୁ ଆମର ସେଇଟା ଗୋଟେ ଦୁଇଦିନରେ ସେମିତି ସବୁ ହେଉଛି ହଁ ସେଦିନ ବୋଲେ ଦେଖନ୍ତୁ ସେଇଟା ହେଉଛି ଆମର ଓଲଟା ରଥ ବୋଲି କହିବେ ତା'କୁ ସେଇଟା ଆମର ଓଲଟା ରଥ ବୋଲି କହିବେ ଆଉ ସେଇଟା ଫାଷ୍ଟ ଦିନ ଯେଉଁ ରଥଟା ହେଉଛି ସେ ରଥକୁ ବେଶୀ ଲୋକ ଆସିଛନ୍ତି ଆଉ ଓଲଟା ରଥରେ ବି ସେତେ ଲୋକ ଆସୁନାହାଁନ୍ତି କାରଣ ବର୍ଷା ଫର୍ସାରେ ସେତେବେଲେ ବର୍ଷା ପଡ଼ୁଛି କି ନାହିଁ ସେଥିପାଇଁ ସେତେ ଲୋକ ଆସୁନାହାଁନ୍ତି ହଁ ଆଉ ଖୁ ଖୁସି ତ ଲାଗିବ ନା ଆଉ କାହିଁକି ଭ ଭଲ ରଥଯାତ୍ରା ହେଉଛି ଲୋକମାନେ ବହୁତ ଆସୁଛନ୍ତି ଦୋକାନ ଭିଡ଼ ଭଟା ଆଉ କେତେ ଆମ ଗାଁରେ ହଁ ଆମ ଗାଁରେ ବହୁତ ଭିଡ଼ ହେଉଛି ବହୁତ ଦୋକାନମାନେ ବି ଆସୁଛନ୍ତି ଓକେ ସାର୍